ମୋ ପାଖକୁ ଇଣ୍ଟରନେଟ୍ ଆସିବା ଫଳରେ ଆମର ଓଡ଼ିଆ ଭାଷା ପରିବର୍ତ୍ତନ ବହୁତ ହେଉଛି ଏବଂ ଓଡ଼ିଆ କହିଲା ବେଳେ ମଧ୍ୟ ପାଟିରୁ କିଛି ନ କିଛି ଇଙ୍ଗ୍ଲିଶ୍ ଶବ୍ଦ ବାହାରି ଯାଉଛି ଇଣ୍ଟରନେଟ୍ ଆସି ଆସିଥିବାରୁ ଆମର ଏହା ଏକ ସୁବିଧାଜନକ ହେଉଛି ଆମେ ଚାହିଁଲେ ଅନଲାଇନ୍ ଫର୍ମ ପକାଇ ପାରୁଛୁ ଆଡମିଟ୍ କାର୍ଡ଼୍ ମଧ୍ୟ ଆପ୍ଲାଏ କରିପାରୁଛୁ ସବୁ ପ୍ରକାର ଜବ ପାଇଁ ମଧ୍ୟ ଆପ୍ଲାଏ କରିପାରୁଛୁ ଏବଂ ଇଣ୍ଟରନେଟ୍ ଯଦି ଓଡ଼ିଆ ଭାଷାରେ ହୁଅନ୍ତା ତେବେ ଆମର ଓଡ଼ିଆ ଭାଷା ବି ଆହୁରି ଇଣ୍ଟରନେଟ୍ ଆସିବା ଫଳରେ ଆମର ଓଡ଼ିଆ ଭାଷା ବହୁତ ଆଗକୁ ଆହୁରି ବଢ଼ି ଯାଇପାରିବ